ମୁଁ ଫୁଲବାଣୀରେ ରହୁଛି ଗୋଟିଏ ସପ୍ତାହରେ ଭିତରେ ମୁଁ ଗୋଟିଏ ସାର୍ଟ ଆପନା ବଜାରରେ କିଣିଛି ଆଉ ସେ ସାର୍ଟର କଲର୍ ହେଉଛି ରଙ୍ଗ କଲର୍ ସେଗୁଡ଼ିକ ସଫା କଲେ ବି କଲର୍ ଯାଉନାହିଁ ଆଉ ଲୋକମାନେ ବହୁତ ଭଲ ସାର୍ଟ ବି କହୁଛନ୍ତି